ମୁଁ ମୋ ଗ୍ରାମରେ ଏବଂ ମୁଁ ଘରେ ଗଛ ଲଗାଇଥାଏ କାରଣ ମୋତେ ଗଛ ଲଗେଇବା ବହୁତ ଭଲ ଲାଗେ ଗଛ ଲଗେଇବା ଦ୍ଵାରା ମୁଁ ମୋତେ ଶାନ୍ତି ଲାଗେ ଏବଂ ପରିବେଶ ମଧ୍ୟ ସୁସ୍ଥ ରହିଥାଏ ଆମ ବାଡ଼ିରେ ଏବଂ ଆମ ଗ୍ରାମରେ ମୁଁ ବହୁତସାରା ଗଛ ଲଗାଇ ଅଛି ମୁଁ ଯେବେଠୁ ଗଛ ଲଗେଇ ଆସିଲିଣି କେବେବି ଆମର ବାହାରୁ କୌଣସି ପରିବା ଫଳ ଇତ୍ୟାଦି କିଣାଯାଏ ନାହିଁ କାରଣ ଆମ ବାରିରେ ସବୁପ୍ରକାର ଖାଇବା କିମ୍ବା ପରିବାପତ୍ର ଫୁଲ ଆଦି ରେ ଲଗାଯାଇଥାଏ ବାହାରୁ ରାସାୟିନିକ ଖାଦ୍ୟ କିମ୍ବା ପରିବା ଆଣି ଖାଇବା ଅପେକ୍ଷା ବାଡ଼ି ବାରିର ପରିବା ଖାଇବା ବହୁତ ଭଲ ହେଇଥାଏ ମୁଁ ସାର ପାଇଁ ମୋ ଗଛ ପାଇଁ ସାର ଗୋବର ଖତ ଆଦି ଇତ୍ୟାଦି ମୁଁ ବ୍ୟବହାର କରିଥାଏ ଲିମ ପୋକ ଲାଗିଗଲେ ନି ଲିମ ପତ୍ରକୁ ମୁଁ ଗରମ ପାଣିରେ କରି ଛିଞ୍ଚିଥାଏ ତା'ର ଇତ୍ୟାଦି ମୁଁ ଗଛ ପାଇଁ କରି ଥାଏ ଏବଂ ମୋର ଗଛ ବହୁତ ଉର୍ବର ହୋଇଥାଏ କାରଣ ଆମ ଘର ଗ୍ରାମର ମାଟି ବହୁତ ଉର୍ବର ଥିବାରୁ ଗଛମାନେ ବହୁତ ଶୀଘ୍ର ବଢ଼ି ଯାଆନ୍ତି ଏବଂ ସେଆମାନଙ୍କୁ ଅଧିକ ସାର କିମ୍ବା କୀଟନାଶକ ଜିନିଷ ବ୍ୟବହାର କରିବାକୁ ମୋତେ ଆମକୁ ପଡ଼େନାହିଁ ସେଥିପାଇଁ ମୁଁ ଗଛ ଆମ ବାରିରେ ଆମ ଗ୍ରାମରେ ଲଗେଇବାକୁ ବହୁତ ଭଲପାଏ